ଆମେ ବସ୍ତି ପୁରୀ ଯାଇଥିଲୁ ହେଲେ ଆମର ଡ଼ାଇବର୍ର ସିଟ୍ ଥି ଡ଼ାଇବର୍ ବସିଲେ ଆର୍ ଆମର ସିଟ୍ ନ ଆମେ ବସିଲୁଁ ଆଉ ଆମର୍ ସିଟ୍ର ପାଖେ ଝରକା ଥିଲା ଆଉ ତା'ର୍ ଉପରେ ଆମର୍ କ୍ୟାବିନ୍ ଥିଲା ଯେ ସେନ ସମାନ୍ ରଖ୍ବା ଲାଗି ଆମର୍ ସାମାନ୍ କେ ସେ ଉପରେ ରଖୁନୁ ଆଉ ପୁରୀ ଜଗନ୍ନାଥ ମନ୍ଦିର୍କେ ଦେଖି ଗଲୁଁ ଆଉ ସେନୁ ପୁରୀ ଜଗନ୍ନାଥ ମନ୍ଦିର୍ ନିକେ ପହଞ୍ଚିଲୁ ସେନୁ ଦର୍ଶନ କଲୁ ଆଉ ସେ ଆମର୍ ଆମର ସେ ସିଟ୍ ନ ବସି କରି ଆମେ ଆସିଲୁ ବାହାର ଦୁନିଆ ସବୁ ଦେଖି କରି ସବୁ ଯାତ୍ରା ସାରି କରି ଆମେ ଆସୁଛୁଁ ପୁରୀ ପୁରୀ ଜଗନ୍ନାଥ ମନ୍ଦିର୍ କେ ଆମେ ଦର୍ଶନ କରି କରି ଆସିଲୁ ବସନୁ ବସି କରି ଡ଼ାଇବର୍ର ସିଟ୍ ଡ଼ାଇବର୍ ବସିଲା ଆମର ସିଟ୍ରେ ଆମେ ବସିଲୁ ଆରୁ ଆସିଲୁ ଆରୁ ବାଟେ ଆସିଲୁ